ଦେଖନ୍ତୁ ଗୋଟିଏ ଜିନିଷ ହେଉଛ ଆମେ ମାଛ ଧରିକି ଖାଇବା ମାନେ ନୁହଁ ଯେ ନଈ ନର୍ଦ୍ଦମା ସବୁ ମାଛ ଖାଇ ଜଳ ପୋଖରୀରୁ ସବୁ ମାଛକୁ ସଫା କରି ଦେବା ଆଉ ଆମେ ଯେମିତି ନିର୍ଭର କରୁଛେ ପାଣି ଉପରେ ଯେମିତି ମାଛ ଧରି ଆମେ ଖାଇବା ପାଇଁ ସେମିତିକି ମାଛମାନଙ୍କୁ ବି ସୁରକ୍ଷିତ ଦବା ଆମର ନିହାତି ଦରକାର କାହିଁକିନା ଯଦି ଆମେ ମାଛମାନଙ୍କର ବଂଶ ବୁଡ଼େଇ ଖାଇବା କିମ୍ବା ସେମାନଙ୍କୁ କୌଣସି ଅସୁବିଧାରେ ପକେଇବା ତାହେଲେ ଆଉ ଆମର ପରବର୍ତ୍ତୀ ପିଢ଼ୀମାନେ ମାଛ ଦେଖିଲେ ମଧ୍ୟ ଆଉ ପାଇବେ ନାହିଁ ମାଛ ଖାଇବାକୁ ମଧ୍ୟ ଆଉ ଖୋଜିଲେ ମଧ୍ୟ ଆଉ ପାଇବେ ନାହିଁ ଆଉ ଏହାର ପ୍ରତିକାର ହେଉଛି ଯଦି ଆମେ ପାଖରେ ଥିବା ଯେକୌଣସି ନଈ ପୋଖରୀ ଗାଡ଼ିଆ ନଦୀ ଏଇମାନଙ୍କରେ ସାଧାରଣତଃ ଲୋକମାନଙ୍କୁ ସଚେତନତା କରେଇବା ଯେମିତିକି ନଈ ପୋଖରୀକୁ କୌଣସି ପ୍ରକାର ଅଳିଆ ଆବରା ଜିନିଷ ନ ଛାଡ଼ିବେ ବିଷକୁ ଯେଉଁ ସାଧାରଣତଃ ପାଣିରେ ବିଷ ପକେଇ ଦେଉଛନ୍ତି ସେ ଦୃଷ୍ଟିରୁ ସେମାନେ ବଞ୍ଚିତ ରହିବା ଦରକାର ଏହା ଦ୍ଵାରା ଏଇ ସବୁ ଜିନିଷ ଗୁଡ଼ିକୁ ନ କରିଦେଲେ ମାଛମାନେ ସବୁ ଆଗାମୀ ଭବିଷ୍ୟତରେ ସବୁବେଳେ ମାନେ ସବୁ ପ୍ରକାରର ମାଛ ଦେଖା ଦେବେ ଆଉ ଯେଉଁ ବିରଳ ହୋଇ ଯାଉଛନ୍ତି ମାଛ ସେ ବିରଳତା ଆଉ ଦେଖା ଦେବନି ଆଉ ସବୁଦିନ ପାଇଁ ମାଛମାନେ ବଞ୍ଚିତ ରହିବେ